ହ୍ୟାଲୋ ମୁଁ ସୀତା ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ମୁଁ ସୁଲୋଚନା ସାହୁ ଜଟଣୀରୁ କହୁଥିଲି ମୁଁ କିଛି ଜିନିଷ ଅର୍ଡ଼ର କରିଥିଲି ମୋତେ ତା' ସହିତ ଆଉ କିଛି ଜିନିଷ ଯୋଡ଼ିକି ଦିଅନ୍ତୁ ସେ ଟପିଙ୍ଗସ୍ ସସ୍ ଚଟଣି ମୋର ଦରକାର ଥିଲା ଆପଣଙ୍କ ରେଷ୍ଟୁରାଣ୍ଟରେ ଅଛି ତ ଯଦି ଅଛି ତା'ହେଲେ ମୋ' ସହିତ କିଛି ମୋତେ ସେଥିରେ କିଛି ଯୋଡ଼ିକି ଦେଇଦିଅନ୍ତୁ